ଭାରତର ଶିକ୍ଷା ବ୍ୟବସ୍ଥା କହିଲେ ଅତି ଉନ୍ନତ ଅତି ଉନ୍ନତ ଶିକ୍ଷା ବ୍ୟବସ୍ଥା କିନ୍ତୁ ଏତିକି ଖାଲି ତଫାତ ଯେ ଶିକ୍ଷା ବ୍ୟବସ୍ଥା ଉନ୍ନତ ଥିଲା ଏବେ ନାହିଁ ପ୍ରାଚୀନ ଶିକ୍ଷା ବ୍ୟବସ୍ଥା ବା ଶିକ୍ଷା ପଦ୍ଧତି ଅତି ଉନ୍ନତ ଥିଲା ଯେମିତିକି ନାଳନ୍ଦାରୁ ସାରା ବିଶ୍ୱ ନାଳନ୍ଦାରୁ ଶିଖୁଥିଲା ସେ ଚୀନ୍ ହଉ ସେ ଆମେରିକା ହଉ ଜାପାନ ହଉ ଯିଏ ବି ହଉ ପଡ଼ୋଶୀ ଦେଶ ତ ସମସ୍ତେ ଥିଲେ ଯେଉଁମାନେ ନାଳନ୍ଦାରୁ ଶିକ୍ଷା ଗ୍ରହଣ କରୁଥିଲେ ନାଳନ୍ଦା ସାରା ବିଶ୍ୱକୁ ଲଣ୍ଠନ ଦେଖାଉଥିଲା ଆଲୁଅ ଦେଖାଉଥିଲା କିନ୍ତୁ ସେ ନାଳନ୍ଦା ନାହିଁ ସେ ଗୁରୁ ନାହାନ୍ତି କି ସେ ଶିକ୍ଷା ନାହିଁ କି ସେ ଛାତ୍ର ସେମିତିଆ ନାହାଁନ୍ତି ଆପଣ ଦେଖୁନାହାନ୍ତି ପ୍ରାଚୀନ ଗୁରୁକୁଳ୍ ଯେତେ ଅଛନ୍ତି ମହାପୁରୁଷମାନେ ଯେତେ ଅଛନ୍ତି ସବୁ ତିଆରି ହେଇଛନ୍ତି ପ୍ରାଚୀନ ଗୁରୁକୁଳ୍ରୁ ସେଠି କ'ଣ ହେଉଥିଲା ନା ଗୋଟେ ଛାତ୍ର ଉପରେ ଫୋକସ ଥିଲା ଗୁରୁଙ୍କର ଛାତ୍ର ଉପରେ ଫୋକସ ଥିଲା ଛାତ୍ର ଗୁରୁଙ୍କର ଫୋକସ ଥିଲା ସେଇ ପିଲାଟା କେମିତି ତିଆରି ହେବ କେଉଁଥିରେ ସ୍କିଲଡ ସେଇଥିରେ ହିଁ ଫୋକସ କରୁଥିଲେ କିନ୍ତୁ ବର୍ତ୍ତମାନ କିଛି ନାହିଁ ଆପଣ ଆଉ ଗୋଟେ କଥା ଦେଖୁନାହାନ୍ତି ପୁରୁଣାର ଆମର ଆୟୁର୍ବେଦ ଆମର ଆୟୁର୍ବେଦ କେତେ ପୁରୁଣା କେତେ ପୁରୁଣା ସେ ଆଜି ବିଶ୍ୱରେ ଆୟୁର୍ବେଦ କହିଲେ ଭାରତକୁ ବୁଝୋଉଛି କିନ୍ତୁ ଅଲଗା ଦେଶମାନେ ତାକୁ ପେଟେଣ୍ଟ କଲେଣି ଅଲଗା କଥା କିଛିଟା ପ୍ରଡ଼କ୍ଟକୁ ପେଟେଣ୍ଟ କରି ନେଇଗଲେଣି ଭାରତର ଜିନିଷକୁ କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହା ଯେ ଆମେ ପୁରୁଣା ଜିନିଷକୁ ଆମେ ବୁଝିପାରୁନୁ ଆମେ ଐତିହ୍ୟ ଆମେ ଏତେ ସମୃଦ୍ଧ ଐତିହ୍ୟ ଥିଲା ଶିକ୍ଷା ବ୍ୟବସ୍ଥା ଆଜି ଶିକ୍ଷା ନାଁରେ ଆଧୁନିକ ଶିକ୍ଷା ନାଁରେ କେବଳ ଲୁଟା ଯାଉଛି ବ୍ୟବସାୟୀକରଣ ହେଇଗଲାଣି ଶିକ୍ଷା ଏତିକି ସମୟ ପଢ଼େଇବୁ ଏତିକ ପଇସା ନେଇଯିବୁ ବାସ୍ କିଛି ନାହିଁ ସରକାରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ନାହିଁ ଯେମିତି ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରାସ୍ତାଘାଟରେ ହେଉଛି ଏତିକି ପଇସା ଖର୍ଚ୍ଚ ହେଲା ଏ ରାସ୍ତା ଏତିକି ଦିନ ଯିବ ଯିବା ଉଚିତ ଆଉ ଥରେ ଏ ରାସ୍ତାରେ ସେମିତି ଯଦି କିଛି କରାଯାଆନ୍ତା ଯେ ପିଲା ଏ ସ୍କୁଲରେ ଏଇଟି ପରସେଣ୍ଟ ପିଲା ପାସ୍ କରିବା ନିହାତି ଦରକାର ସରକାରଙ୍କ କିଛି ନାହିଁ ଶିକ୍ଷକ ଆସିଲେ ବସିଲେ ଚୁପଚାପ୍ ଦଣ୍ଡମୁକ୍ତ ଅଞ୍ଚଳ ହେଇଯାଇଛି ସାର୍ ବାଡ଼େଇ ପାରିବେନି କାହିଁକି ବାଡ଼େଇବେ ପିଲାକୁ ରିକ୍ସ ନେବେ ପ୍ୟାରେଣ୍ଟସ କମ୍ପ୍ଲେନ ଦେବ ସରକାର କମ୍ପ୍ଲେନ ନେବେ ତା ଚାକିରି ଯିବ ଶିକ୍ଷକଙ୍କ ଚାକିରି ଯିବ ମାଡ଼ ନାଁରେ ପାଠ ବନ୍ଦ ମାଡ଼ ବନ୍ଦ ପାଠ ବନ୍ଦ ଯାହା କରୁଛ କର ପିଲା ପିଲା ମୂର୍ଖ ହେଇକି ବୁଲିଲା ଯେ ସ୍କୁଲ ଗୋଟେ ହେଇଗଲା କ୍ଲବ ଘର ସ୍କୁଲ ଆଉ ସ୍କୁଲ ହେଇ ନାହିଁ ସ୍କୁଲକୁ କେବଳ ସଜେଇ ଦିଆହଉଛି କ୍ଲବ୍ ଘର ଭଳିଆ ସୁନ୍ଦର କରି ଦିଆଯାଉଛି ଶିକ୍ଷକ ନାହାନ୍ତି ବର୍ତ୍ତମାନ ସବୁ ପ୍ରାଇଭେଟାଇସନ୍ ସବୁ ବ୍ୟବସାୟ ପ୍ରାଇଭେଟ ସ୍କୁଲ କଲେଜ ଖୋଲିଗଲା ଗମେଣ୍ଟ ସ୍କୁଲରେ ପିଲା ନାହାନ୍ତି ହଜାର ହଜାର ଗମେଣ୍ଟ ସ୍କୁଲ ବନ୍ଦ ହେଇଗଲାଣି କିନ୍ତୁ ସରକାର ଶିକ୍ଷାରେ କେବଳ ବିଲ୍ଡିଂ କରୁଛନ୍ତି ଗୋଟାଏ ସ୍କୁଲରେ ମିନିମମ୍ ପାଞ୍ଚ ସାତଟା ଶୌଚାଳୟ ସ୍କୁଲ ନାହିଁ ଶିକ୍ଷକ ନାହାନ୍ତି ତେଣୁ ସରକାରଙ୍କ ତ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଯଦି ରହିବ ତାହେଲେ ଶିକ୍ଷାରେ ନିଶ୍ଚିତ ଭାବରେ ପୁରୁଣା ଯୁଗକୁ ପଳେଇିବା ଆମ ପିଲା ଉନ୍ନତ ହେବେ ନିଶ୍ଚିତ ବଢ଼ିଆ ହେବ ବହୁତ ଜିନିଷ ଅଛି ଆଡ୍ କରିବାର ନୂଆ ଜିନିଷରେ ଯେମିତି ସ୍କିଲ ଡେଭଲପମେଣ୍ଟ ପାଇଁ କ'ଣ ଆଡ୍ କରିହବ କ୍ଲିନିଂନେସ ପିଲା ଛୋଟବେଳୁ କେମିତି ସେଲଫ ସଫା ସୁତୁରା ରଖିବ ସ୍କୁଲକୁ ତାକୁ ଶିଖେଇ ଦିଆଯିବ ଡିପେଣ୍ଡେନ୍ସିଟା ଅନ୍ୟ ଉପରେ ରହିବନି ତାକୁ ସେଥିରୁ ସେଲଫ ଡିପେଣ୍ଡାଣ୍ଟ ହେବାକୁ ପଡ଼ିବ ଏଇ ଜିନିଷ ବହୁତ ଜିନିଷ କରିବାର ଅଛି କିନ୍ତୁ କ'ଣ କରିବା ଦୁର୍ଭାଗ୍ୟର କଥା ସରକାରଙ୍କର ସଠିକ ନୀତି ନିର୍ଦ୍ଧାରଣତା ନାହିଁ ଶିକ୍ଷା ବ୍ୟବସ୍ଥା ପ୍ରତି